ଆଜିକାଲି ପିଲାମାନଙ୍କ ପାଇଁ ଗେମ୍ ହେଉଛି ଜୀବନ ଯେଉଁଥିରେ ସେ କିଛି ଖେଳୁଥିବା ଶାରିରୀକ ଖେଳ ହେଉଛି ଫୁଟବଲ୍ ଭଲିବଲ୍ କ୍ରିକେଟ ହକି ରଗବି ଓ ମୋବାଇଲରେ ତ ବର୍ତ୍ତମାନ ସମସ୍ତେ ଅନଲାଇନ୍ ମାଧ୍ୟମରେ ଗେମ୍ ଖେଳୁଛନ୍ତି ଯାହାକି ଫ୍ରିଫାୟାର ପବଜି ଫୁଟବଲ୍ ଆଉ କ୍ରିକେଟ ଟେମ୍ପୁଲ ଋନ୍ ହିଲ୍ କ୍ଲାଇମ୍ବିଇଂ ଆଉ କ୍ୟାଣ୍ଡିକ୍ରସ୍